ଗଣପତି ରେଷ୍ଟୁରାଣ୍ଟ୍ ମୁଇ ତୁରାନୁ କହୁଛେ ମୋତେ ଇ ଖାନା ଜାଣା ଜାଣା ମୁଇଁ ବତଉଛେ ପଠେଇନେବ ଆଉ ଲାସ୍ଟ୍ କେ ସେ କୋଲଡ୍ରିଙ୍କ୍ ଗୁଟେ ବି ପଠେଇନେବ ଦେଖ ଦାଏଲ୍ ଭାତ୍ ତରକାରୀ ମନଚୁରନ୍ ଆଉ ଚାମିନ୍ ତରାକରୀ ଭଜା ଭଜା ବି ପଠେଇନେବ ହଁ ଭଜା ବି ପଠେଇନେବ ସବୁ ଭଜା କରଲା ଭଜା ପୁଟଲ୍ ଭଜା ଆଉ ତାର୍ ସାଙ୍ଗେ କୋଲଡ୍ରିଙ୍କ୍ ଗୁଟେକେ ହେଲେ ପଠେଇ ନିଅ ଆଉ କେତେ କେତେ ପଇସା ହେବା ଯେ ମୋତେ ଫୋନ୍ କରି କରି କହେବ ମୁଇଁ ପଠାମି ଆମର୍ ଘରକେ ପଠେଇ ନିଅ ଯେନ୍ ଭଲ୍ କରି ପଠ ଆଉ ସେ ଭଲ୍ କରି ବନହି ବାନହି ନିଅ ଯେନ୍ତା ପଡ଼ା ପୁଡ଼ି ନାଇଁ କରବା କାଁ କାଁ ଭଜା ଅଛେ ଯେ ଫୁଲକୋବି ଭଜା ବି ପଠେଇନିଅ ମାଛ ଅଛେ ଭେଲ୍ ହଁ ମାଛ ବି ପଠେଇ ନିଅ ହଁ ମାଛ ବି ପଠେଇ ନିଅ ଯେତକି ବିଲ୍ ହେବା ମୋତେ କହ ଆମର୍ ଘରକେ ପଠେଇ ନିଅ କୋଲଡ୍ରିଙ୍କ୍ କରଡ଼ିଙ୍ଗ